ଭାରତୀୟ ଫ୍ୟାସନ୍ ବିଷୟରେ ଭାବିଲେ ମାନେ ମୋ ମନକୁ ଆସେ ଗୋଟେ ଶାଢ଼ୀ ଆମେ ଯେହେତୁ ଭାରତୀୟ ନାରୀ ମୋତେ ଶାଢ଼ୀଟା ହିଁ ବହୁତ ପସନ୍ଦ ହୁଏ ଓ ପୁଅମାନେ ଧୋତି ପଞ୍ଜାବୀ ନହଲେ ସାଲୱାର୍ ସୁଟ୍ ପିନ୍ଧିଲେ ମୋତେ ବହୁତ ବଢ଼ିଆ ଲାଗେ ଯେହେତୁ ଆମେ ଭାରତୀୟ ଆମର ସଂସ୍କୃତିକୁ ଆମେ ସେହିପରି ରଖିଲେ ମୋତେ ଭଲ ଲାଗେ ଆମେ ଏବେକାର ଫ୍ୟାସନ୍ ତ ଭାରତୀୟ ଫ୍ୟାସନ୍ ବହୁତ ବଦଳିଗଲାଣି ସବୁ ଆଜିକାଲି ଆଧୁନିକ ପିଲା ସେମାନଙ୍କୁ ବେଶି ଛୋଟ ଛୋଟ କପଡ଼ାକୁ ତାଙ୍କୁ ବେଶି ପସନ୍ଦ ହେଉଛି ସେମାନେ ବୁଝୁନାହାଁନ୍ତି ଯେ ଶାଢ଼ୀଟା ଯେହେତୁ ଆମର ନିଜର ସଂସ୍କୃତି ଆମେ ତାକୁ ଯେମିତି ଭାବରେ ପିନ୍ଧିବା ସେମିତି ସୁନ୍ଦର ଲାଗିବା ସେମାନେ ଛୋଟ ଛୋଟ ଡ୍ରେସ୍ ପିନ୍ଧିକି ଅନ୍ୟ ଲୋକମାନଙ୍କୁ ଙ୍କ ଆଖିକୁ ସିନା ଆକୃଷ୍ଟ ଲାଗୁଛି କିନ୍ତୁ ଶାଢ଼ୀଟେ ପିନ୍ଧିଲେ ନିଜେ ଜାଣିବେ ଯେ କେତେ ସୁନ୍ଦର ଲାଗୁଛନ୍ତି ଶାଢ଼ୀ ପିନ୍ଧି ଗୋଟେ ମୁଣ୍ଡରେ ଖୋସା କରିଦେବେ କେତେ ସୁନ୍ଦର ଲାଗିବ ସେହିପରି ଆମର ଫ୍ୟାସନ୍କୁ ଆଜିକାଲିର ଯେଉଁ ଆଧୁନିକ ପିଲାଙ୍କର ପୋଷାକ ବହୁତ ପ୍ରଭାବିତ କରୁଛି ତେଣୁ ମୋତେ କିନ୍ତୁ ଶାଢ଼ୀ ଆଉ ସାଲୱାର ପଞ୍ଜାବୀ ବହୁତ ଭଲ ଲାଗେ ମୁଁ ଆମ ପାଖ ଦୋକାନ ହେଉଛି କି ବଡ଼ ବଡ଼ ସୋରୁମ୍ରୁ କିଣିବାକୁ ପସନ୍ଦ କରେ ଯେଉଁ ଶାଢ଼ୀଟାର ମେନ୍ ଦୋକାନ ଛୋଟ ହଉ ବଡ଼ ହଉ ଶାଢ଼ୀଟାର ରଙ୍ଗଥିବ ଭଲ କପଡ଼ା ଭଲ ଥିବ ମୁଁ ସେଇସବୁ ଶାଢ଼ୀ ଆଣେ ମୁଁ ଏମିତି ବଡ଼ଦୋକାନ ହଉ ଛୋଟଦୋକାନ ସେମିତି ଶାଢ଼ୀ ଯାଇକି ଶାଢ଼ୀ ନେଇ ଆସେନାହିଁ